ଆମ ଓଡ଼ିଶାର ମନୋରଞ୍ଜନ ଯେ ଯେମିତି ଯେ ଭୁବନେଶ୍ୱର ଯେଉଁ ହେଉଛି ଯେମିତି ଦୁର୍ଗା ପୂଜା ଅପେରା ଅପେରା ତା'ପରେ ଦୁର୍ଗା ପୂଜା ମାଲକାନଗିରିରେ ଯେମିତି ହେଉଛି ବହୁତ ମଜା ହୁଏ ପ୍ରୋଗ୍ରାମ୍ ପ୍ରୋଗ୍ରାମ୍ ହୁଏ ସେ ଭିତରେ ପ୍ରୋଗ୍ରାମ୍ ରଖାଯାଏ ଅପେରାରେ ସାରଦିନ ସବୁ ମଜା ହୁଏ ସେଇଠି ବହୁତ କିଛି ପ୍ରୋଗ୍ରାମ୍ ତା'ପରେ ବହୁତ କିଛି ହୁଏ ସେ ପ୍ରୋଗ୍ରାମ୍ରେ କାଳିପୂଜା ଶିବରାତ୍ରି ବହୁତ ନାଇଟ୍ ନାଇଟ୍ ପ୍ରୋଗ୍ରାମ୍ ରଖାଯାଏ ବହୁତ ମଜା ହୁଏ ତା'ପରେ ବହୁତ କିଛି ଠିକ୍ ଠିକ୍ ଅଛି